ଆମେ ଗୃହପାଳିତ ପଶୁ ହିସାବରେ ଗାଈ ଛେଳି ମେଣ୍ଢା ବଳଦ ଏମିତି ଅନେକ ଜିନିଷ ରଖିଥାଉ କିନ୍ତୁ ତା'ଭିତରୁ ଆମକୁ ଗାଈ ବହୁତ ପସନ୍ଦ ଆସେ କାରଣ ଗାଈର ଗୋବରରେ ଅପବିତ୍ର କାମ ପବିତ୍ର ହୁଏ ଆମ ହିନ୍ଦୁଧର୍ମ ହିସାବରେ ଆମେ ଗୋବରରେ ଲିପିଦେଲେ ଆମର ଶୁଦ୍ଧିକରଣ ହେଇଯାଏ ଆଉ ଗୋବରର ଖତରେ ବିଲରେ ପଡ଼ିଥାଏ ପୁଷ୍ଟିକର ଖାଦ୍ୟ ହୁଏ ଗୋବର ଦ୍ଵାରା ଆମେ ଜାଳେଣୀ ରୂପେ ବି ବ୍ୟବହାର କରିଥାଉ ଘଷି ପାରିକି ତାକୁ ଜାଳେଣୀ ରୂପେ ବି ବ୍ୟବହାର କରୁ ଗାଈ ଦ୍ଵାରା ବି ଆମେ କ୍ଷୀର ପାଉ କ୍ଷୀରରୁ ଦହି ଲହୁଣୀ ଘିଅ ଆଦି ପାଇଥାଉ ପୁଷ୍ଟିକର ଖାଦ୍ୟ ହୁଏ ଆମ ଗାଈ ଆମ ପାଇଁ ବହୁତ ଶୁଭ ହୋଇଥାଏ ସେଥିପାଇଁ ଆମେ ଟିକିଏ ଗାଈକି ବହୁତ ପସନ୍ଦ କରୁ ଆଉ ଗାଈ ରଖିବା ଦ୍ଵାରା ଆମକୁ ବି ଶାନ୍ତିଲାଗେ ଆମକୁ ବି ବହୁତ ଭଲ ଲାଗେ ଗାଈ ରଖିବା ଦ୍ଵାରା